ମୁଁ ମୁଖ୍ୟତଃ ପୋଖରୀରେ ସନ୍ତରଣ କରିବାକୁ ମୋତେ ଭଲଲାଗେ କାରଣ ପୋଖରୀରେ ଅଳ୍ପ ପାଣିଥାଏ ସେଥିରେ କୌଣସି ଭୟଙ୍କର ଜୀବଜନ୍ତୁ ନଥାନ୍ତି ଏମିତି କି ସାପ କୁମ୍ଭୀର କୌଣସି ନଥାନ୍ତି ତେଣୁ ପୋଖରୀରେ ମୋତେ ସନ୍ତରଣ କରିବାପାଇଁ ବହୁତ ଭଲଲାଗେ ନଦୀ ନାଳ କେନାଲ ମୋତେ ସେମାନଙ୍କୁ ଭୟ ଲାଗେ